ଆମେ ଗାଈଠୁ କ୍ଷୀର ଧୁଇଁକରି ସେଥିରୁ କିଛି ଆମେ ରୋଜଗାର କରୁ ସେଥିରେ ଆମେ କିଛି ଟଙ୍କା ସେଥୁରୁ ଆଣିଲେ ଆମର ପରିବାର ସେଥିରେ ଉପକୃତ ହୁଅନ୍ ଗାଈ ଆଙ୍କୁ ଭଲ୍ ଲାଭବାନ ଦିଏ ସେଥିରେ ବହୁତ ଆମର ପରିବାର ଗଠିତ ହଉଁ ତାପରେ ଆମର ପଶୁ ଯେନ୍ଟାକି ମେଣ୍ଢା ମେଣ୍ଢାରୁ ମେଣ୍ଢା ଆମେ ଯେତେବେଲେ ରଖୁଁ ସେଥିରେ ବହୁତ ଆମର କିଛି ଧର ଏଇନୁଁ ଦଶଟା ଅଛନ୍ତି ସେଥିରେ କୋଡ଼ିଏଟା ହେଇପାରନ୍ ସେ କୋଡ଼ିଏଟା ହେଲା ପାଞ୍ଚଟା ବିକ୍ରି କରିକରି ସେଥିରେ ଆମେ କିଛି ପଇସା ଆମ ଫ୍ୟାମିଲି ଚଲୁ ଆମେ ସେଥିରୁଁ ତାପରେ ଆମେ ସେ ମେଣ୍ଢାରୁ ବହୁତ କଷ୍ଟ ଯତ୍ନ ନେଇକିରି ଇଟା କରୁ ମେଣ୍ଢାକେ ଧୁଆଧୁଇ ବି କରୁଁ ସେଥିରେ ଜଣେ ବହୁତ ପରିଶ୍ରମ ଲାଗେ ତାପରେ କୁକୁଡ଼ା ଆମର ସେଇଟାକୁ ଗୋଟେ ଏକ୍ସଟ୍ରା ଗୁହାଲ କରିକରି ସେ ସେଟା ବି ଗୋଟେ ପୁଣି ଆମ ଅଣ୍ଡା ଅଣ୍ଡି ସେଥିରେ ଇଟା ଆସେ ଅଣ୍ଡା ଚିଆଁ କୁକୁଡ଼ା ସେଥିରେ ନେକେଁ ବିକ୍ରି କରୁ ଆମେ କିଛି ପଇସା ସେଥିରୁ ରୋଜଗାର ହୁଏ ଆମର ତାପରେ ବହୁତ ଏମିତି ଏମତି ଗୁଡ଼େ ଏଇଟା ହୁଏ ଆଉ ଛେଲି ଯେନ୍ଟା ଛେଲି ବି ଛେଲି ବି ସେଥିରୁ ଆମର ଛେଲି ପଟେ ଛେଲି କେଟା ଗୋଟେ ଛୁଆ ଦିଏ କେଟା ତ ଦୁଇଟା ଦିଏ କେଟା ପଟେ ବି ତିନିଟା ଦିଏ ସେମିତି ଆମର ଏମିତି ଏମ୍ତି ହେଇକରି ସେଥିରୁ ବି ଆମେ କିଛି ଦି ପଇସା ରୋଜଗାର କରିକିରି ସବୁ ଏମିତି ଆମେ ପରିବାର ଆମେ ଚଲୁ ସବୁ ତାପରେ ସବୁ ଜିନିଷ ମାନ ହେଲା ଅଲଗା ଅଲଗା ରଖୁ ଗୋଟେ ଜାଗା ତ ସବୁ ପଶୁ ଜନ୍ତୁ ତ ରହିନି ପାରନ୍ ଗୋଟେ ଜାଗାରେ ହେଲା ଗାଈ ରହୁ ଗାଈ ରହିଲେ ଗୋଟେ ଜାଗାରେ ମେଣ୍ଢା ରହନ୍ ଆଉ ଗୋଟେ ଜାଗାରେ ଛେଲି ରହନ୍ ଗୋଟେ ଜାଗାରେ କୁକୁଡ଼ା ରହନ ସବୁ ଅଲଗା ଅଲଗା କରିକରି ସବୁ ତାକୁ ଏମିତି ଯତ୍ନ ଆମେ ନେଇକିରି ସବୁ ଏସବୁ ଏଇଟା କରୁ ଆମେ ତାପରେ ଯତ୍ନଟା ନବାଟା ନା ବହୁତ୍ ଏଇଟା ଜଣେ ଗୋଟେ ଭାଇ କେତେବେଳେ କୁଆଲ୍ ବିଦୂ ଆଣିବ କି ଘାସ ଦୂରା କାଟିବ କେତେବେଲେ କେଉଁ ଜଣେ ଭାଇ ଦାନା ନେଇଯିବ ସବୁ ଏମ୍ତି ଏମ୍ତି କରି କରିକି ସବୁ ଏଇଟା ଆମେ ଏଇଟା କରୁଁ